ଆଉ କୁହ ତା ପଶୁ ପାଳନରେ ନିଶ୍ଚୟ ସରକାରକୁ କିଛି ସାହାଯ୍ୟ ସୁଯୋଗ ସୁବିଧା ପାଉଛନ୍ତି ଯାହାକି ଆମର ଗୋପାଳନ ଉନ୍ନତ ଧରଣର ଗାଈ ଉନ୍ନତ ଧରଣର ଖାଦ୍ୟ ସେ ସବୁ ସରକାରଙ୍କଠୁ ଗୁହାଳଠୁ ଆରମ୍ଭ କରିକି ସବୁ ଥିରେ ସରକାର ବହନ କରୁଛି ଆଉ ସରକାର ବି ଆମ ପାଖରୁ ଦୁଗ୍ଧ ଆଉ ସିଏ ବି ଆମ ପାଖରୁ ନେଉଛି ଆଉ ଉନ୍ନତ ମାନଙ୍କର ଗାଈ ହେଉ ପକ୍ଷୀ ହୋଉ କୁକୁଡ଼ା ହେଉ ଉନ୍ନତ କିସମର ସିଏ ବି ଆମକୁ ସରକାର ଲୋନ୍ ଆକାରରେ ଯୋଗେଇ ଦେଉଛନ୍ତି ଆମେ ବି ତାକୁ ଆଣିକି ବି ସୁଚାରୁରୂପେ ଛୋଟଠୁ ବଡ଼ କରୁଛୁ ସେମିତି ବି ଆମର ଆଶା ଅଧିକ ରହୁଛି ଆମେ ଉନ୍ନତ କିସମର ସରକାର ଆହୁରି ଆମକୁ ଯଦି ପ୍ରୋତ୍ସାହନ କରନ୍ତେ ଆମେ ଆହୁରି ଅଧିକ ଆଗକୁ ବଢ଼ନ୍ତୁ ଆମର ଅଧିକ ବିଜନେସ୍କୁ ଆହୁରି ବଢ଼ାନ୍ତୁ